ହଁ ଆମ ଅଞ୍ଚଳରେ ପାଣି ଚିକିତ୍ସକ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ପଦବୀରେ ସବୁ ଅଛନ୍ତି ସେମାନେ ବି ଏସ୍ ସି ଏଲ୍ ଆଇ ଲାଇଫ୍ ଷ୍ଟକ ଇନ୍ସପେକ୍ଟର ଏହି ହିସାବରେ ସବୁ ଅଛନ୍ତି ଗୋମିତ୍ର ଏହି ହିସାବରେ ସବୁ ଅଛନ୍ତି ପଶୁ ପକ୍ଷୀମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ୍ ସାଲାଇନ୍ କ୍ୟାଲସିୟମ ଭିଟାମିନ୍ସ ବିଭିନ୍ନ ପ୍ରକାର ସବୁ ଔଷଧ ଦେଇଥାନ୍ତି ଆମ ପଶୁମାନଙ୍କୁ ଏବେ ଏହି ଦୁଇ ଦିନ ହବ ଜ୍ୱର ହେଇଥିଲା ସେ ଜ୍ୱରକୁ ରକ୍ଷା କରାଇବା ପାଇଁ ଆମେ ଏଲ୍ଆଇକୁ ଡାକିଥିଲୁ ସେ ସାଲାଇନ୍ ଇଞ୍ଜେକ୍ସନ୍ ଦ୍ୱାରା ବହୁତ ସୁସ୍ଥ କରାଇ ଦେଇଥିଲେ ଆମର ଏହି ଅଞ୍ଚଳରେ ପଶୁ ପକ୍ଷୀମାନଙ୍କୁ ସ୍ୱାସ୍ଥ୍ୟ ପାଇଁ ଟ୍ରିଟମେଣ୍ଟ ପାଇଁ ଚାର୍ଜେସ୍ ଲାଗିଥାଏ ସେଇ ଚାର୍ଜେସ୍ ବା ଟଙ୍କା ଖର୍ଚ୍ଚ ହୋଇଥାଏ ପାଞ୍ଚଶହ ଟଙ୍କା